ଗ୍ରାମାଞ୍ଚଳରେ ଗେମ୍ ଖେଳିବା ଦ୍ଵାରା ଆମର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ ନାହିଁ ଆମର ଶରୀର ସୁସ୍ଥ ରୁହେ ଇଏ ଗୋଟିଏ ପ୍ରକାର ଆମର ଉପକୃତ ହୁଅନ୍ତି ଗ୍ରାମବାସୀ ଦ୍ୱତୀୟତଃ ଆମେ କ୍ରୀଡ଼ା ଦ୍ଵାରା ଆମ ଦେଶ ପାଇଁ ଆମ ରାଜ୍ୟ ପାଇଁ ମଧ୍ୟ କୀର୍ତ୍ତି ଅର୍ଜନ କରିପାରିଥାଉ ଯାହାକି ଆମର ଆର୍ଥିକ ସହାୟାତା ମଧ୍ୟ ହୋଇଥାଏ